ସୋସିଆଲ୍ ମିଡ଼ିଆ ଏକ ପ୍ରାଇଭେଟ୍ ସଂସ୍ଥା ଏହି ସଂସ୍ଥାରେ ଲୋକମାନେ ବହୁତ ହଇରାଣରେ ପଡ଼ିଛନ୍ତି ମୁଁ ମଧ୍ୟ ଥରେ ପଡ଼ିଯାଇଥିଲିଣ ମୋତେ ବ୍ୟାଙ୍କ ମ୍ୟାନେଜର୍ ମୋର୍ ଏକାଉଣ୍ଟ ନମ୍ବର୍ ମାଗିବା ଯୋଗୁଁ ମୁଁ ତାହାକୁ ଫୋନ୍ କଲି କିନ୍ତୁ ମୋତେ ଥରେ ବ୍ୟାଙ୍କ ମ୍ୟାନେଜର୍ କହିଥିଲେ ଯେ କୌଣସି ଫୋନ୍ କି କୈଣସି ଲୋକ ତମର ଏକାଉଣ୍ଟରେ କହିଲେ କି ଏଟିଏମ୍ରେ ନ ମାଗିଲେ ଏ ଟି ଏମ୍ ନମ୍ବର୍ ଦେବ ନାହିଁ କୌଣସି ଅସୁବିଧା ହେଲେ ଆମ ନିକଟକୁ ଆସିବ ଏବଂ ଏହାର ସଂଶୋଧନ ତୁମେ ନିଜେ କରିବ ଏହା ଏହିପରି ଭାବରେ ବହୁତ ଲୋକ୍ ଏକାଉଣ୍ଟରେ ନମ୍ବର୍ ଦେଇ ଆଉ ଆଧାର୍ କାର୍ଡ଼୍ ଫୋନ୍ ନମ୍ବର୍

ଫଟୋ ଫଟୋ ସବୁ ନେଇକରି ସେମାନେ ନିଜେ କାଢ଼ି ଦେଉଥିଲେ ଏହି ଲୋକେ ବହୁତ ହଇରାଣ ହଉଛନ୍ତି ସେଥିର୍ ଲାଗି ଆଉ ଏହାକୁ ପୋଲିସ୍ ସାହାଯ୍ୟରେ ତାହାକୁ ସମର୍ପଣ କରିବା ଆମର୍ ପବଲିକ୍ କର୍ତ୍ତବ୍ୟ